ବୃକ୍ଷଲତା ଆଲୋକ ସଂଶ୍ରଣର ପ୍ରତୀକ୍ଷାରେ ବାୟୁର ଅଙ୍ଗାରକାମ୍ଳ ବାଷ୍ପଗ୍ରହଣ କରି ଅମ୍ଳଜାନ ଛାଡ଼ିଛନ୍ତି କିନ୍ତୁ ମନୁଷ୍ୟ ଓ ପଶୁପକ୍ଷୀ କେବଳ ଅମ୍ଳଜାନ ହିଁ ଆବଶ୍ୟକ କରିଥାନ୍ତି ଏହିପରି ଉଦ୍ଭିଦ ଜଗତ ଅମ୍ଳଜାନ ଯୋଗେଇ ଦୂଷିତ ବାୟୁମଣ୍ଡଳକୁ ବିଶୁଦ୍ଧ କରିବାରେ ବିଶେଷ ସହାୟତା ହୋଇଥାଏ ଯେପରିକି ଟଗର କନିଆରି ମନ୍ଦାର ଏବଂ ଅନ୍ୟାନ୍ୟ